ଆମେ ଯେତେବେଳେ ଛୋଟବେଳେ ଛାତ୍ରଛାତ୍ରୀ ଥିଲୁ ଯେତେବେଳେ ସ୍କୁଲ୍ରେ ପଢ଼ୁଥିଲୁ ଯେ ଆମେ ସେତେବେଳେ ଯେ ବର୍ଷା ଦିନେ ଯେଉଁ ଡଙ୍ଗା ବନାଇକିନା ପାଣିରେ ଛାଡ଼ୁଥିଲୁ ବହୁତ ମଜା କରୁଥିଲୁ ତା'ପରେ ଯେଉଁ କଣ୍ଢେଇ କଣ୍ଢେଇ ବହୁତ ଖେଳୁଥିଲୁ ତା'ପରେ ଆମ ଯେଉଁ ବର୍ଷା ଦିନ ଆମ ସ୍କୁଲ୍ ଯେଉଁ ଫିଲ୍ଡରେ ବହୁତ ଖେଳ ଖେଳୁଥିଲୁ ଯେଉଁ ଦୌଡ଼ ବହୁତ ବହୁତ ଖେଳ ଖେଳୁଥିଲୁ ବହୁତ ମଜା ଆସୁଥିଲା ଖେଳିବାକୁ ତା'ପରେ ଖେଳିବାକୁ ବହୁତ ମଜା ଲାଗୁଥିଲା ସ୍କୁଲ୍ ଲାଇଫ୍ ବହୁତ ମଜା ଥିଲା ତା'ପରେ ହଁ ଘଣ୍ଟେ ବେଳେ ଯେତେବେଳେ ଖାଇବା ଛୁଟି ହେଉଥିଲା ସେତେବେଳେ ଖାଇଦେଇକିନା ଯେତେବେଳେ ଆମର୍ ସବୁ ସାଙ୍ଗସାଥି ମିଳିକିନା ତା'ପରେ ଗୋଟି ଖେଳୁଥିଲୁ ତା'ପରେ ତା'ପରେ ଧାଡ଼ି ବନ୍ଧା ଖେଳୁଥିଲୁ ଖୋ ଖୋ ଖେଳୁଥିଲୁ ଛୋଟ ବଳେ ଯେତେବେଳେ ସ୍କୁଲ୍ରେ ଥିଲି ସ୍କୁଲ୍ ଲାଇଫ୍ରେ ମଜା ବଲେ ଯେତେବେଳେ ଥିଲି ବହୁତ ମଜା ଥିଲା ଖେଳିବାକୁ ତା'ପରେ ସ୍କୁଲ୍ରେ ଯେତେବେଳେ ମାନେ ସବୁ ସାଙ୍ଗସାଥି ମିଶିକିନା ଯେତେ ଖାଇବା ଛୁଟି ବେଳେ କଣ୍ଢେଇ ଡଙ୍ଗା ବନାଇକିନା ବହୁତ ଆରାମସେ ଖେଳୁଥିଲେ ତା'ପରେ ଆଖି ବନ୍ଦ କରି କା ନାମ ଅଛି ଭୋବୋ ଖେଳୁଥିଲୁ ବହୁତ ମଜା ଆସୁଥିଲା ଖେଳିବାକୁ ସ୍କୁଲ୍ ଲାଇଫ୍ରେ ଖେଳିବାକୁ ବହୁତ ମଜା ବି ଲାଗୁଥିଲା ତା'ପରେ

ଯେତେବେଳେ ଯେ ଖେଳୁଥିଲି କଣ୍ଢେଇ ବନାଇକି ସାଙ୍ଗସାଥୀ ମିଶିକିନା ଯେତେବେଳେ ଯେତେବେଳେ ତା'ପରେ ଦୌଡ଼ା ଦୌଡ଼ି ଯେଉଁ ଆମ ଦୌଡ଼ା ଦୌଡ଼ି ଖେଳୁଥିଲୁ ବହୁତ କିଛି ଖେଳୁଥିଲ ବହୁତ ମଜା ଆସୁଥିଲା ଖେଳିବାକୁ ତା'ପରେ ଯେତେବେଳେ ଆମେ କଣ୍ଢେଇ ମାନଙ୍କୁ ସାଙ୍ଗ ଯେତେବେଳେ ଛାତ୍ରଛାତ୍ରୀ ମାନେ ମିଶିକିନା ଯେତେବେଳେ ଖେଲୁଥିଲୁ ବହୁତ ମଜା ଆସୁଥିଲା ଖେଳିବାକୁ ବହୁତ ଏନ୍ଜୟ ବି କରୁଥିଲୁ ଖାଇବା ଛୁଟି ତା'ପରେ ଖାଇବା ଛୁଟି ସବୁ ସାଙ୍ଗମାନେ ମିଶିକିନା ଏକସାଥରେ ଖାଉଥିଲୁ ତା'ପରେ ଦୌଡ଼ା ଦୌଡ଼ି କରୁଥିଲୁ ବହୁତ ମଜା ଆସୁଥିଲା ବୁଝିଲୁ ବହୁତ ମଜା ଆସିଥିଲା ଖେଳିବାକୁ ତା'ପରେ ସାଙ୍ଗସାଥି ମିଶିକିନା ସବୁ ମାନେ ମିଶିକିନା ମାଟି ଦେଇକିନା କଣ୍ଢେଇ ବନେଇକିନା ଖେଳୁଥିଲୁ ପାଣି ତା'ପରେ ବଗିଚାରେ ଯାଇକିନା ପାଣି ଦେଉଥିଲୁ ସ୍କୁଲ୍ରେ ବହୁତ ମଜା ଆସୁଥିଲା ମୋ ଲାଇଫ୍ରେ ବହୁତ କିଛି ମଜା କରିଛି ଛୋଟବେଳେ ଖେଲିବାକୁ

ସାଙ୍ଗସାଥେ ମିଶିକିନା ବହୁତ ଖେଳୁଥିଲୁ ଛୋଟବେଲେ